ଆମ ଅଞ୍ଚଳରେ ରନ ରନ୍ଧା ଯାଉଥିବା କିଛି ପରମ୍ପରା ଖାଦ୍ୟ ହଉଛି ଖିରି ଖିରି ଯାହା ଆମେ ବହୁତ ପ୍ରିୟ ସେଇଟି ପାଇଁ ଆମ ଅଞ୍ଚଳରେ ପରମ୍ପରା ଖାଦ୍ୟ ବହୁତ ମାନନ୍ତି ଖିରିକୁ ଖିରି ଏବଂ ପିଠା ପିଠା ବହୁତ ଲୋକ ମଧ୍ୟ ପରମ୍ପରା ଦିନ କରିକି ଖାଇଥାନ୍ତି ଆଉ ବିଭିନ୍ନ ପ୍ରକାରର ଖାଦ୍ୟ ସେଇ ପରମ୍ପରା ଦିନ କରାଯାଇ ଥାଏ ଯେମିତିକି ବିରିୟାନି ଚିକେନ ବିରିୟାନି ବିଭିନ୍ନ ପ୍ରକାରର କରାଯାଇ ଥାଏ ସେଇଦିନ ଆମେ ମଧ୍ୟ ଖାଇ ଥାଉ